ସାର୍ ଆପଣଙ୍କର ଗୋଟେ କାର୍ ଆମକୁ ଦରକାର ଥିଲା ଆମେ ସବୁ ଫ୍ରେଣ୍ଡ୍ମାନେ ବୁଲିବାକୁ ଚାହୁଁଛୁ ତ ଆମେ ପୁରୀ ଯିବାକୁ ଚାହୁଁଛୁ ତ ଆପଣଙ୍କର କାର୍ଟା ଆମେ ନିଜେ ଡ୍ରାଇଭିଂ କରିକି ଯିବୁ ତ କେତେ କ'ଣ ଭଡ଼ା ଆଉ କେତେ କ'ଣ ଖର୍ଚ୍ଚ ହେବ ଆମକୁ ଯଦି କହିବେ ଭଲ ହେବ କାହିଁକିନା ଆମେ ନିଜେ ଡ୍ରାଇଭିଂ କରିକି ଯିବା ପାଇଁ ଚାହୁଁଛୁ ତ ଆମେ କେତେ କ'ଣ ଖର୍ଚ୍ଚ ହେବ ଆପଣଙ୍କର ଗାଡ଼ି ଭଡ଼ା ଆପଣ କେତେ ନେବେ କ'ଣ ଟିକିଏ ଯଦି କହିବେ ତ ଭଲ ହୁଅନ୍ତା ଆମେ ଡ୍ରାଇଭିଂ ନିଜେ କରିବୁ ଆମକୁ ଡ୍ରାଇଭର୍ ମାନେ ଦରକାର ନାହିଁ ଆମେ ନିଜେ ଡ୍ରାଇଭିଙ୍ଗ୍ କରିକି ଯିବୁ ଆଉ ଆପଣ ଭଡ଼ା କେତେ ନେବେ କ'ଣ କେତେ ଖର୍ଚ୍ଚ ହେବ କ'ଣ ଆମକୁ ଯଦି ଟିକିଏ ଜଣାଇବେ ସାର୍ ତ ବହୁତ ଭଲ ହେବ ଆମେ ଫ୍ରେଣ୍ଡ୍ ଚାରି ପାଞ୍ଚ ଜଣ ଯିବା ପାଇଁ ବାହାରୁଛୁ ଯଦି ଆପଣ ଟିକିଏ ମୋତେ ଆମକୁ କହିଥେିବେ ଯେ କାର୍ ଭଡ଼ା କେତେ ନେବେ କ'ଣ ଆଉ କେତେ କ'ଣ ଖର୍ଚ୍ଚ ବାର୍ଚ୍ଚ କ'ଣ ହେବ ଗାଡ଼ିରେ କେତେ ତେଲ କ'ଣ ପଡ଼ିବ ତ ଆମେ ସେଇଟା ପକେଇଦେବୁ ଆଉ ଆପଣଙ୍କୁ ଭଡ଼ା ଦେଇକିନା ଆମେ ନିଜେ କାର୍ ନେଇକି ନିଜେ ଡ୍ରାଇଭିଂ କରିକି ଯିବା ପାଇଁ ଚାହୁଁଛୁ ତ ଆମେ ବୁଲିଯାଉଛୁ ଆମର ଯାହାବି ହେଲେ ଗୋଟେ ଖର୍ଚ୍ଚ ବାର୍ଚ୍ଚ ହେବ ତ ଜଣପିଛା ଯାହା ହେଲେ ତ ଦୁଇ ତିନି ହଜାର ଖର୍ଚ୍ଚ ହେବ ତ ଗାଡ଼ି ଭଡ଼ାଟା ଆପଣଙ୍କର କେତେ ନେବେ କ'ଣ ଆମକୁ ଟିକିଏ ଜଣାଇବେ ଆଉ ଆମତିିକି ଗୋଟେ କାର୍ଟେ ଦରକାର ନାଇଁ ଆମେ ନିଜେ ଡ୍ରାଇଭିଂ କରିକି ଯିବୁ ସେଇଟା ହିଁ ମୁଁ ପଚାରୁଛି ଯେ ଆପଣ ଗାଡ଼ି ଭଡ଼ା କେତେ ନେବେ କ'ଣ ଆମେ ଚାରି ପାଞ୍ଚ ଜଣ ବାହାରିଛୁ